ହଁ ମୁଁ ଭାବୁଛି ପିଲାମାନଙ୍କୁ ଓଡ଼ିଆ ଭାଷା ଶିକ୍ଷା ଦେବା ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ ଆମେ ହେଉଛି ଓଡ଼ିଆ ଏବଂ ଆମ ମାତୃଭାଷା ହେଉଛି ଓଡ଼ିଆ ଆମେ ନିଜେ ଓଡ଼ିଆ ଭାଷା କହିବା ଏବଂ ଆମ ପିଲାମାନଙ୍କୁ ମଧ୍ୟ ଓଡ଼ିଆ ଭାଷା ଶିକ୍ଷା ଦେବା ଉଚିତ ଏହାଦ୍ୱାରା ଆମ ଓଡ଼ିଆ ଭାଷାର ଉନ୍ନତି ହେବ ଏବଂ ସମସ୍ତେ ଓଡ଼ିଆ ଭାଷାକୁ ଭଲ ପାଇବେ ଏବଂ ବ୍ୟବହାର ମଧ୍ୟ କରିବେ ଯଦି ଆମ ପିଲାମାନେ ଓଡ଼ିଆ ଭାଷା ଶିଖିବେ ନାହିଁ ଜାଣିବେ ନାହିଁ ତେବେ ଓଡ଼ିଆ ଭାଷାର ବ୍ୟବହାର ଆସ୍ତେ ଆସ୍ତେ କମିବାରେ ଲାଗିବ ଏବଂ ଏହି ଭାଷା ଶେଷରେ ଲୋପ ପାଇଯିବ